ଆପଣ ବାସୁଦେବ ଟ୍ରାନ୍ସପୋର୍ଟରୁ କହୁଛନ୍ତି ନା କ୍ୟାବରୁ ଆଚ୍ଛା ମୁଁ ଗୋଟେ ଯେଉଁ ଆପଣ ଗୋଟେ ବୁକ୍ କରିଥାନ୍ତି ଗୋଟେ ଫ୍ୟାମିଲି ଟ୍ରିପ୍ ଯାଇଥାନ୍ତୁ ଆମେ ପୁରୀ ଯାଇଥାନ୍ତୁ ହଁ ସେ ମୁଁ କଲ୍ କରିଥିଲି ଆଉ ବୁକ୍ କରିବାକୁ ଚାହୁଁଛି ସାର୍ କିଛି ଆପଣ ତ କହିଥିଲେ ଯାହା ରେଟ୍ ମୁଁ ଜାଣିଛି ଦେଖନ୍ତୁ ମୁଁ ଆପଣ ଯଦି ରେଗୁଲାର ଗାରାକ୍ ଆପଣ ବାରମ୍ବାର ଏଇ କ୍ୟାବରେ ମୁଁ ବୁକ୍ କରେ କିଛି କନସେସନ ଆମ ପାଇଁ ହବନି

ସାର୍ ଦେଖୁନାହାଁନ୍ତି ପୂର୍ବ ଥର ମୁଁ ପ୍ରିଭିଅସ ଟାଇମ ଆପଣଙ୍କୁ କେତେଥର ବୁକ୍ କରିଛି ଆଉ ମୋର ଆଇ ଡ଼ି ନମ୍ବର ବି ଆପଣଙ୍କୁ ଦେଇଦେବି ମୁଁ ଆପଣଙ୍କର ମୁଁ ଜଣେ ନିୟମିତ ଗରାକ୍ ଟିକେ ଆପଣ ଟିକେ ରିହାତି କଲେ ମୁଁ ଟିକେ ଖୁସି ହୁଅନ୍ତି କାଇଁନା ଆପଣଙ୍କର ଆମେ ରେଗୁଲାର କଷ୍ଟମର୍ ବହୁତ ସମୟ ବହୁତ ସାରା ଗୋଟେ ବର୍ଷରେ ଆମେ ସାତ ଆଠ ଥର ଟ୍ରିପ୍ କରିଯାଉ ଫ୍ୟାମିଲି ସହିତ ଥ୍ୟାଙ୍କ ୟୁ ଟିକେ ଟିକେ କୋପରେଟ କରନ୍ତୁ ମତେ ରିହାତି ଦେଲେ ଖୁସି ହେବି କାରଣ ଆମେ ଠିକ୍ ଠିକ୍ ଅଛି ଠିକ୍ ଅଛି ଆଜ୍ଞା ଆଜ୍ଞା